ହ୍ୟାଲୋ ଦୀପାଞ୍ଜଳି ଧିର କହୁଛ ହଁ ସିତାରାଣୀ କହୁଥିଲି ଏ ସବୁ କଥା ହେଇଛନ୍ତି ଉଲାପକଡ଼ା ପାହାଡ଼ ବୁଲିଯିବା ପାଇଁ ତ ସବୁ ବ୍ୟାଚ୍ର ସାଙ୍ଗମନେ ମୁଁ ସେଇଥିପାଇଁ କଲ୍ କରିଥିଲି ଏଇ ଡିସେମ୍ବର୍ ମାସରେ ବୁଲିଯିବା ଆଉ ଏ ସବୁ ସାଙ୍ଗମାନଙ୍କର ସାଥିରେ ସାଙ୍ଗ ହେଇକି ଯିବା ଗୋଟେ ଫୋର୍ ୱିଲର୍ ବୋଲେରୁ କ'ଣ କରିବା କି ନହେଲେ ଆଉ ଯଦି ବି ଅଧିକ ସାଙ୍ଗମାନେ ଯିବେ ଆଉ ବଡ଼ ଗାଡ଼ି କ'ଣ କରିକି ସମସ୍ତେ ଯାଇକି ବୁଲିକି ଆସିବା ଦେଖିକି ଆଉ ଦେଖିବା ସବୁ କ'ଣ କୋଉମାନେ କ'ଣ ଖାଉଛନ୍ତି ସାଧା କୋଉ ମାନେ ଆମିଷ କ'ଣ ଖାଉଛନ୍ତି ଦେଖିକି ସେଇ ଅନୁସାରେ କରିବା ସବୁ ତମ ପାଖରେ ଯୋଉ କଣ୍ଟାକ୍ଟ ନମ୍ବର୍ ସାଙ୍ଗଙ୍କର ଅଛି ତାଙ୍କ ସହିତ କଣ୍ଟାକ୍ଟ କର କୋଉମାନେ ଯିବାପାଇଁ ଆଗ୍ରହୀ ଆଉ ସମସ୍ତଙ୍କର ବୁଝିବେ ତା'ପରେ ଆମେ କରିବା ଆଉ କ'ଣ ପ୍ରୋଗ୍ରାମ୍ କ'ଣ କେମିତି ଇଏ କରିବା କେତେ କ'ଣ ହେଉଛନ୍ତି ତା'ପରେ ହେଉଛି ବୁଝାବୁଝି କରିକି କରିବା ଆଉ ଆମେ ଆମେ କ'ଣ ଅଲଗା ଯିବା କି ଆମ ସହିତ ଆମ ଫ୍ୟାମିଲି ଯିବେ ଆମ ପିଲା ଅଛନ୍ତି ଆମ ସ୍ୱାମୀ ଅଛନ୍ତି ସାଙ୍ଗ ହେଇକି ସମସ୍ତେ ଯିବା ଆଉ ସମସ୍ତେ ବୁଲାବୁଲି କରି ସେ ଉଲାପ୍ପାହାଡ଼ ବୁଲିକି ଆସିବା ଆଉ ହଁ ଭଲ ହେବ ଗୋଟେ ସଣ୍ଡେ ଦେଖିକି ଆମେ ଯାଇକି ବୁଲିକି ଆସିବା ଆଉ ହଁ ହଉ ଏବେ ରଖୁଛି ତମ ସହିତ ତମ ସାଙ୍ଗରେ ଯିଏ ଜଡ଼ିତ ତମକୁ ଜଣେଇବ ଆଉ ରଖୁଛି